ମୋର ଗୋଟିଏ ଜନସେବା କେନ୍ଦ୍ର ଅଛି ଯାହାଦ୍ୱାରା ବର୍ତ୍ତମାନ ମୋ ପାଖରେ ପ୍ରାୟତଃ ଦୁଇଟି କମ୍ପ୍ୟୁଟର୍ ଉପଲବ୍ଧ କିନ୍ତୁ ଯେହେତୁ ଏହା ଗୋଟେ ଯାନ୍ତ୍ରିକ ଯେଉଁ ବସ୍ତୁ ଏହାର ଖରାପ ହେବାର ଚାନ୍ସ ମଧ୍ୟ ଅଛି ତ ସେଥିପାଇଁ ଆମ ଅଞ୍ଚଳରେ ଥିବା ସରୋଜ ଭାଇଙ୍କର ଜଗନ୍ନାଥ କମ୍ପୁଟର୍ ସର୍ଭିସ୍ ସେଣ୍ଟର୍ରେ ମୁଁ ଯୋଗାଯୋଗ କରିଥାଏ ଆମ ଅଞ୍ଚଳରେ ଜଣେ କମ୍ପୁଟର୍ ସେବାରେ ଜଣେ ସୁଦକ୍ଷ ମେକାନିକ୍ ଭାବେ ପ୍ରସିଦ୍ଧ ତାଙ୍କର କଷ୍ଟମର୍ ପ୍ରତି ବ୍ୟବହାର ଯେମିତି ତାଙ୍କ କାମ ମଧ୍ୟ ସେମିତି କୌଣସି ଏକ ଯାହା ବି ଗୋଟେ ତୃଟି ଥାଉନା କାହିଁକି ଓ ତାର ଗୋଟେ

ଯାହାଦ୍ୱାରା କି ଆମେ ଅଳ୍ପ ପଇସାରେ ତାଙ୍କ ପାଖରୁ ଆମ ଯାନ୍ତ୍ରିକ ତୃଟିର ସମାଧାନ ପାଇପାରୁ ଆମ ଅଞ୍ଚଳରେ ଥିବା ଏହି ସେବା କେନ୍ଦ୍ରଟି ବହୁତ ନାମିଦାମୀ ଅର୍ଥାତ୍ ସେ ତା'ର କାମକୁ ନେଇକି ପ୍ରସିଦ୍ଧ ନା କି ନାମକୁ ନେଇକି ପ୍ରସିଦ୍ଧ ସରୋଜ ଭାଇଙ୍କ ପ୍ରତି ଲୋକଙ୍କ ସହିତ ଯେମିତି ବ୍ୟବହାର ତାଙ୍କ କାମ ବି ସେମିତି ସେ ଯେକୌଣସି କାମକୁ ଖୁବ୍ ଅଳ୍ପ ସମୟ ଭିତରେ ଠିକ୍ କରିଦିଅନ୍ତି ନା ଲୋକଙ୍କ ପାଖରୁ ନେଇଥାନ୍ତି ଅଧିକ ଚାର୍ଜ ନା ଲୋକଙ୍କ ପାଖରୁ କରିଛନ୍ତି ସେମିତି କିଛି ଡିମାଣ୍ଡ୍ ମୁଖ୍ୟତଃ ତାଙ୍କ ବ୍ୟବହାରଟି ବହୁତ ଭଲ ଲାଗେ ସେଥିପାଇଁ ଆମ ଅଞ୍ଚଳରେ ଏହି ଯୋଉ ସେବା କେନ୍ଦ୍ରଟି ଉପଲବ୍ଧ ଅଛି ପ୍ରାୟତଃ ବହୁତ ଲୋକ ଆସି ସେଠି ନିଜର କମ୍ପ୍ୟୁଟର୍ ସଜାଡ଼ନ୍ତି